ଯେତେବେଳେ ଆମେ ଅଧିକ ଦିନ ପାଇଁ ବାହାରକୁ ଯାଇଥାଉ ସେତେବେଳେ ଆମେ ଗଛରେ ପାଣି ଦେବା ପାଇଁ ଘରର କିଛି ଲୋକ ବା କିଛି ସଦସ୍ୟ ରହିଥାନ୍ତି ଆଉ ଗଛ ଗୁଡ଼ିକ କିନ୍ତୁ ସବୁ ଗଛରେ ପାଣି ଦେବା ସମ୍ଭବପର ନୁହେଁ ବେଳେବେଳେ କିଛି ଗଛ ଖରାଦିନ ଆସିଲେ ପତ୍ରଝଡ଼ା ଦେଇଥାଏ ଏହାଦ୍ଵାରା ଗଛର କିଛିଟା ମରିବା ପାଇଁ କିଛି କିଛି ଗଛ ମରି ମଧ୍ୟ ଥାଏ ଏହା ରଜ ଫୁଲ ଘରର ପରିବାର କିଛି ସଦସ୍ୟ ବା ପିଲା ଛୁଆମାନେ ନେଇଥାନ୍ତି ଆଉ ସେଇ ଗଛକୁ ଆମେ ବଢ଼ାଇ ସେଥିରୁ ଫୁଲ ଫଳ ଗ୍ରହଣ କରିଥାଉ